ଶିଳ୍ପ ଭାବରେ ପରିଗଣିତ ହେବାକୁ ହେଲେ ଆମର ରାମଚଣ୍ଡୀ ଚନ୍ଦ୍ରଭାଗା ଏବଂ ବ୍ରହ୍ମଗିରି ଆଲାରନାଥ ଏସବୁ ପର୍ଯ୍ୟଟନ କ୍ଷେତ୍ର ପାଇଁ ପ୍ରସିଦ୍ଧ ତେଣୁ ପର୍ଯ୍ୟଟନ କ୍ଷେତ୍ର ଉନ୍ନତି କରିବ କେମିତି ନା ବିନା ପଇସାରେ କେବେ ଉନ୍ନତି କରି ପାରିବ ନାହିଁ ସରକାର ସେଥିପାଇଁ ଚେଷ୍ଟା କରିବା ଉଚିତ ଏବଂ କିଛି ଅର୍ଥ ସହାୟତା ଦେବା ଉଚିତ ଏବଂ କିଛି ଅର୍ଥରେ ସେ ସେ ଜାଗାର ଉନ୍ନତି କରିବା ଉଚିତ